ହଁ ଆମର୍ ତ ବହୁତ୍ଟେ ଚେନାଲ୍ ଅଛେ ୟୁଟ୍ୟୁବ୍ରେ ଆମର୍ ସମ୍ବଲପୁରୀ ଇଏ ଅଛେ ସମ୍ବଲପୁରୀ ମ୍ୟୁଜିକାଲ୍ ବହୁତ୍ ଜିନିଷ୍ ଆମର୍ ନାମଯଜ୍ଞ ହଉଛେ ଯେନ୍ଟା ଲେଡ଼ିସ୍ କୀର୍ତ୍ତନ୍ ପାର୍ଟି ସେଟା ଦେଖୁଚୁଁ ଆଉ ଆମର୍ କୋଶଲ୍ ଓଡ଼ିଶା ଗୁଟେ ଅଛେ ବହୁତ୍ ଏଣ୍ଟର୍ଟେନ୍ମେଣ୍ଟ୍ କରୁଚୁଁ ଆମେ ବହୁତ୍ ପ୍ରକାର୍ ୟୁଟ୍ୟୁବ୍ ଚେନାଲ୍ ଅଛେ ଆଉ ୟୁଟ୍ୟୁବ୍ରେ ଭଲ୍ ଭଲ୍ ଜିନିଷ ଶିଖିବାର୍ ଲାଗିଗଲା ଆମେ ପାଉଚୁଁ ବହୁତ୍ ଭଲ୍ ଲାଗୁଚେ ମାନେ ଟାଇମ୍ ପାସ୍ଟା ଗଲେ ହେଇଯାଉଚେ ବହୁତ୍ ବଢ଼ିଆ ଲାଗୁଚେ ଆମ୍କୁ ବହୁତ୍ ମଜା ମଜା କଥା କମେଡ଼ି ଏଜୁକେସନ୍ ପଢ଼ାପଢ଼ି ଲାଗି ଗଲା ଆମର୍ ୟୁଟ୍ୟୁବ୍ ଚେନାଲ୍ରେ ବହୁତ୍ ବଢ଼ିଆ ଲାଗୁଚେ ଆଉ ଆମର୍ ତ ସମ୍ବଲ୍ପୁରୀ ସମ୍ବଲପୁରୀ ଗୀତ୍ ମନୋରଞ୍ଜନ୍ଟା ବହୁତ୍ ବଢ଼ିଆ ଲାଗୁଚେ ଆମେ ଓଡ଼ିଆ ଗଲେ ଦେଖ୍ବାଲାଗି ବହୁତ୍ ପସନ୍ଦ୍ କର୍ସୁଁ ଆମେ ଯେହେତୁ ସମ୍ବଲ୍ପୁରୀଆ ଆମେ ଓଡ଼ିଆ ଚ୍ୟାନେଲ୍ ଦେଖ୍ବାର୍ଲାଗି ବହୁତ୍ ପସନ୍ଦ୍ କର୍ସୁଁ ଆଉ କୌଣସି ହିନ୍ଦୀ ଫିଲିମ୍ ବେଲେ ଆମେ ନାଇଁଁ ଦେଖୁଁ ଅଛେ ଆମର୍ ଜେ କେ ମ୍ୟୁଜିକାଲ୍ ଗଲା ଅଛେ ଗୁଟେ ଆମର୍ ଇଏର ତା'ପରେ ସଂସାରୀ ମିଡ଼ିଆ ୟୁଟ୍ୟୁବ୍ ଚେନାଲ୍ ଗୁଟେ ଅଛେ ତା'ପରେ ବହୁତ୍ ପ୍ରକାର୍ ଅଛେ